ସଂସ୍କୃତ ଓ ଇଂରାଜୀ ପରି ଅନ୍ୟ ଭାଷା ବଙ୍ଗାଳୀ ବା ବେଙ୍ଗୋଲୀ ବିହାରୀ

ହିନ୍ଦୀ ଭାଷା ଦ୍ୱାରା ମଧ୍ୟ ଓଡ଼ିଆ ଭାଷା ଅନେକ ଭାବରେ ପ୍ରଭାବିତ ହୋଇପାରି ହୋଇଛି ବିଶେଷ କରି ଓଡ଼ିଆ ଭାଷା ବା ବଙ୍ଗାଳୀ ଭାଷା ବା ବେଙ୍ଗଲ୍ ଭାଷା ଦ୍ୱାରା ବହୁତ ପ୍ରଭାବ ବହୁତ ଭାବରେ ପ୍ରଭାବିତ ହୋଇଛି ଯେହେତୁ ଓଡ଼ିଶା ଆମର୍ ବୋର୍ଡର୍ ରହିଛି ବେଙ୍ଗଲ୍ ତେଣୁ ବେଙ୍ଗଲ୍ର ଭାଷା ଯୋଉ ବଙ୍ଗାଳୀ ବଙ୍ଗାଳୀ ଭାଷା ସହିତ ଅନେକ ଭାବରେ ପ୍ରଚଳିତ ହୋଇ ରହିଥିଲା ବେଶ୍ କରି ପୂର୍ବରୁ ଓଡ଼ିଶାରେ ବଙ୍ଗାଳୀ ଭାଷାରେ ହିଁ ଲିପିଥିଲା ଆମ ସ୍ୱତନ୍ତ୍ର ଓଡ଼ିଶା ଭାଷାର ଲିପି ନଥିଲା ମଧୁବାବୁଙ୍କ ଦ୍ୱାରା ଓଡ଼ିଆ ଲିପି ଲେଖା ହୋଇଛି ତେଣୁ ସେ ପର୍ଯ୍ୟନ୍ତ କେବଳ ବଙ୍ଗାଳୀ ଲିପି ମାଧ୍ୟମରେ ଆମେ ଲେଖୁଥିଲେ ତେଣୁକରି ସବୁଠୁ ଯଦି ବେଶୀ ପ୍ରଭାବିତ ହେଇଛି ତାହେଲେ ବଙ୍ଗାଳୀ ଭାଷା ଦ୍ୱାରା ଓଡ଼ିଆ ଭାଷା ପ୍ରଭାବିତ ହେଇଛି ସେହିପରି ଭାବରେ ହିନ୍ଦୀ ଭାଷା ଦ୍ୱାରା ମଧ୍ୟ ଓଡ଼ିଆ ଭାଷା ପ୍ରଭାବିତ ହୋଇଛି ହିନ୍ଦୀ ଆମର ଜାତୀୟ ଭାଷା ହେଇଥିବାରୁ ଓଡ଼ିଆ ଭାଷା ଅନେକ ମାତ୍ରାରେ ହିନ୍ଦୀ ଭାଷା ସହିତ ପ୍ରଭାବିତ ହେଇଛି ଏବଂ ଭାରତର ବୋର୍ଡ଼ର୍ରେ ଯେହେତୁ ବିହାର ରହିଛି ବିହାରରେ ସାଧାରଣତଃ ଭୋଜପୁରୀ ଭାଷା ପ୍ରଚଳନ ଥିବାରୁ ଭୋଜପୁରୀ ବା ବିହାରୀ ଭାଷା ଦ୍ୱାରା ମଧ୍ୟ ଓଡ଼ିଆ ଭାଷା ଅନେକ ଭାବରେ ପ୍ରଭାବିତ ହେଇଛି ବିଶେଷ କରି ଓଡ଼ିଶାର ଆଉ ଏକ ଭାଷା ହେଉଛି ଯୋଉଟାକି ଅଲ୍ଥିକି ଭାଷା କୁହାଯାଉଛି ଏବେ ସାନ୍ତାଳୀମାନଙ୍କର ଭାଷା ଅଲ୍ଥିକି ଭାଷା ମାନ୍ୟତା ମଧ୍ୟ ପ୍ରାପ୍ତ ହେଇଛି ତେଣୁ ଅଲ୍ଥିକି ଭାଷା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଛି ଏହି ଚାରିଟି ଭାଷା ଦ୍ୱାରା ବିଶେଷ କରି ଓଡ଼ିଆ ଭାଷା ବେଶୀ ପ୍ରଭାବିତ ହୋଇଛି